ହ୍ୟାଲୋ ହଁ ପନିପରିବା ଦୋକାନ କହୁଥିଲେ ମୁଁ ଶୁଣିଲି ଆପଣଙ୍କର ପନିପରିବା ଷ୍ଟଲ୍ ଅଛି ହଁ କ'ଣ କ'ଣ ଅଛି ପନିପରିବା ଆହୁରି ସେଠିକାର ରେଟ୍ ରେଟ୍ କେତେ ଲଗଉଛି

ଫୁଲକୋବି ଏତେ ଲେଖାଏଁ ସେପଟେ କେମିତି ମୁଁ ତ କୋଲକାତାରେ ରହୁଛି ଏପଟେ ତ ଟିକେ ଶସ୍ତା ରହୁଛି ଟାଉନ୍ ଜାଗା ହେଇକରି ବି ଶସ୍ତା ରହୁଛି ସେପଟେ ଏତେ ରେଟ୍ କେମିତି ଏଥର ଦେଖିକି କମ ଟିକେ କମ କମ କରିପାରିବ ନାହିଁକି ବହୁତ ନେବି ଭାଇ ବହୁତ ନେଇଥାନ୍ତି ସେଇଟା ଆଶା ଭୋଜି ହଁ ହଁ ବେଶି ଦରକାର ତ ଭୋଜି ଅଛି ସେଇଟା ପାଇଁ ବେଶି ଦରକାର ଥିଲା ଭାଇ ଟିକେ ଶସ୍ତା କରିଥିଲେ ଟିକେ ବେଶି ନେଇଥାନ୍ତି ଆଉ ସବୁ ଜିନିଷ ରହୁଛି ନା ତମ

ଆଉ ଆଉ କଣ ସେ ଭେଣ୍ଡି ଯାକ ଫ୍ରେଶ୍ ମିଳୁଛି ନା ସବୁ ଜିନିଷ ହଁ ହେଲେ ରେଟ୍ କମୁନାହିଁ ସେ ଫିକ୍ସ ରେଟ୍ ତ ତମର ଷ୍ଟଲ୍ କେଉଁ ପାଖରେ ସବୁବେଳେ ଥାଉଛି ନା ସକାଳେ ଆସିବି ମୁଁ ଆଉ ସବୁ ପ୍ରକାର ମିଳିଯିବ ତ ଗୋଟେ ତମର ଷ୍ଟଲ୍ରେ

ହଁ ହଁ ସେଇ ଭୋଜି ପାଇଁ ଭୋଜି ସାମାନ ଦରକାର ଥିଲା ଟିକେ ଶସ୍ତା କର ଫିକ୍ସ୍ ରେଟ୍ ବୋଲେ ଏବେ ଦେଖ କଷ୍ଟମର୍ ଗୋଟେ ନେଉଛି ଏତେ ଜିନିଷ ବୋଲେ ଟିକେ ଶସ୍ତା ଡିସ୍କାଉଣ୍ଟ ତ ଦେବାକୁ ପଡ଼ିବ ନା ଠିକ୍ ଅଛି ମୁଁ ଆସିବି ନେଇଯିବି ରଖୁଛି ଥ୍ୟାଙ୍କ୍ ୟୁ